ହଁ ଆମର୍ ବର୍ଗଡ଼୍ ଜିଲ୍ଲାରେ ତ ଜାତି ହେଲେ ବହୁତ୍ ଟେ ଜାଏତ୍ ଅଛନ୍ ଅନେକ୍ ପ୍ରକାରର୍ କାମ୍ ବି କରୁଛନ୍ କିଏ ହାଣିଆ ବିକୁଚେ କୁସ୍ନା ବିକୁଚେ

ଓଡ଼ିଆମାନେ ଆମର୍ ବି ଅଛନ୍ ସମ୍ବଲ୍ପୁରିଆ ଅଛନ୍ ବହୁତ୍ ଜାଏତ୍ ଅଛନ୍ ପଞ୍ଜାବୀ ବି ଅଛନ୍ ଆଉ ଆଦିବାସୀମାନେ ବି ବହୁତ୍ ଅଛନ୍ ଇନ ବହୁତ୍ ପ୍ରକାର୍ ଜାଏତ୍ ଅଛନ୍ ବର୍ଗଡ଼୍ ଅଞ୍ଚଲ୍ରେ ବସବାସ୍ କରୁଚନ୍ ଆଉ ବହୁତ୍ ପ୍ରକାର୍ ବିଜ୍ନେସ୍ମାନେ ବି କରୁଚନ୍ ସେମାନେ ଆଉ ଯେନ୍ତାକି ଅଛନ୍ ବଡ଼୍ ବଡ଼୍ ଲୋକ୍ମାନେ ସେମାନେ ଘର୍ ଦୁଆର୍ ଠିକା ନେଇକିରି ବିଲ୍ଡିଂମାନେ ବନଉଛନ୍ ବହୁତ୍ ପ୍ରକାର୍ କାମ୍ କରୁଚନ୍ ମିସ୍ତ୍ରୀ କାମ୍ କରୁଚନ୍ କଲର୍ କାମ୍ କରୁଚନ୍ ସବୁ ପ୍ରକାର୍ ଜାଏତ୍ ହିସାବେ ଜାଏତ୍ ହିସାବେ ନେଇ ଯେ ଯେନ୍ଟା ତାମାନେ କରିପାର୍ଲା ସବୁ ପ୍ରକାର୍ କାମ୍ ମାନେ କରୁଛନ୍ ଭଲ୍ ହିସାବେ ଚଲ୍ ବୁଲ୍ ହେଇକରି ଚାଲୁଚନ୍ ସବ୍ ହେନ୍ତା ଅସୁବିଧାନେ ସବ୍ ମିଲିମିଶିକରି ରହୁଚନ୍ ଆମ ଅଞ୍ଚଲ୍ରେ ଆର୍ ବର୍ଗଡ଼୍ ଅଞ୍ଚଲ୍ ଗୋଟେ ଆମର୍ ବିଜ୍ନେସ୍ ସେଣ୍ଟର୍ ହେଇଗଲାନ ସେ ବିଜ୍ନେସ୍ ସେଣ୍ଟର୍ ଆଏ ବୋଲିକିରି ପ୍ରତ୍ୟେକ୍ ଅନେକ୍ ଜାତି ଲୋକମାନେ ଅନେକ୍ ଅନେକ୍ କାମ୍ମାନେ କରୁଛନ୍ ଅନେକ୍ ଧାରା ମାନରେ ସେମାନେ ଚଲୁଚନ୍ ଆର୍ ଉନ୍ନତି ହେଇପାରୁଚନ୍ ଆଉ ସେମାନେ ଭଲ୍ ହିସାବେ ଅଛନ୍ ସବୁ ମିଲିମିଶିକିରି ଆମେ ମାନେ ସବୁ ଭଲ୍ ହିସାବେ ଅଛୁ ସମସ୍ତେ ପ୍ରକାର୍ ଗୁଟେ ଗୁଟେ କାମ୍ କରୁଚୁଁ ଆର୍ କିଛି ଅସୁବିଧା ନାଇଁ ନ ଇନ ଭଲ୍ ସୁବିଧା ଚାଲିଚେ ସବୁ ପ୍ରକାର୍ର କାମ୍ ଚାଲିଚେ ସବୁପ୍ରକାର୍ ଜାତି ଅଛନ୍ ଆଉ ସମସ୍ତେ ମିଲି ମିଶିକିରି ଅଛନ୍ ଆମର ଇ ପଶ୍ଚିମ୍ ଓଡ଼ିଶା ଇ ଆମର୍ ଯେନ୍ଟା ବର୍ଗଡ଼୍ରେ କିଛି ଅସୁବିଧା ନାଇନ ସବୁ ସୁବିଧା ହିସାବେ ଚାଲିଛେ